ହ୍ୟାଲୋ ସାର୍ ମୋତେ ଅଟୋଟିଏ ଦରକାର ଆପଣ ମୋତେ ଅଟୋଟିଏ ମୁଁ ବସ୍ ଷ୍ଟାଣ୍ଡରେ ଅଛି ଅଟୋ ଆପଣ ମୋତେ ଛଅଟାରୁ ଛଅଟାରେ ପହଞ୍ଚିଦେ ପହଞ୍ଚି ପାରିବେ ତ ମୁଁ ଭୁବନେଶ୍ୱରରୁ ପୁରୀ ଯିବାର ଅଛି ଜଗନ୍ନାଥ ଭଗବାନଙ୍କୁ ଦର୍ଶନ କରିବାକୁ ଅଛି ତେବେ ମୁଁ ଛଅଟାରେ ଆପଣ ଅଟୋ ପଠେଇଲେ ମୁଁ ନଅ ଛଅଟାରୁ ଯିବି ନଅଟାରେ ତାପରେ ଦର୍ଶନ କରିକି ଜଗନ୍ନାଥ ମନ୍ଦିର ଯାଇକି ଦର୍ଶନ କରିକି ଆସିବି ଆସିବି ଆପଣ ମତେ ରିକ୍ସା ରିକ୍ସା ପଠେଇ ପାରିବେ ଆପଣ ଆପଣ କରିଛ ମୁଁ ବୁକ୍ କରିଛନ୍ତି ଯେବେ ଆପଣ ମୁଁ ମୁଁ ଜଗନ୍ନାଥ ସ୍ଥାନରୁ ନେବାକୁ ପଡ଼ିବ ମୋତେ ଆପଣ କେଉଁଠାରେ ଯିବା ମୁଁ ଜଗନ୍ନାଥ ମନ୍ଦିରକୁ ଯିବି ସେଥିପାଇଁ ମୁଁ ଆପଣଙ୍କୁ କଲ୍ କରିଥିଲି ଆପଣ ମୋତେ ଟିକେ ରିକ୍ସାଟି ପଠେଇବେ ଆଉ ମୁଁ ସେ ରିକ୍ସାରେ ଜଗନ୍ନାଥ ଧାମକୁ ଟିକେ ଦର୍ଶନ କରିକି ଆସିବି ସାର୍ ମୁଁ ଦର୍ଶନ କରି ଆସିଲେ ଆସିବେ ତେବେ ଆପଣ କେତେ ନେବ ଜଗନ୍ନାଥ ଭୁବନେଶ୍ୱର ପୁରୀକୁ କେତେ ନେବ ସେଇଟା କହିବ ମୁଁ ପୁରୀ ପୁରୀରୁ ଆସିଲେ ଆପଣଙ୍କ କ୍ୟାଶ୍ ଦେଇକି ମୁଁ ଯିବି ସାର୍ ଆପଣ ମୋତେ ଛଅଟାରୁ ନେଇକି ଯିବ ମୁଁ ସେଇଠି ନଅଟାରେ ପହଞ୍ଚିକି ମୁଁ ଯିବି ଯାଇକି ଜଗନ୍ନାଥ ମନ୍ଦିର ଦର୍ଶନ କରିକି ଟିକେ ବୁଲାବୁଲି କରିକି ଫେର୍ ମୋତେ ଆଣିକି ଭୁବନେଶ୍ୱରରେ ଛାଣିକି ଆପଣ କେସ୍ ନେଇକି ଯିବ ସେଥିପାଇଁ ମୁଁ ଆପଣଙ୍କୁ କଲ୍ କରିଥିନି ସାର୍ ଆପଣ ଆପଣ ମୋତେ ନେଇକି ପହଞ୍ଚିକି ସେଇଠାରୁ ମୋତେ ଛାଣିକି ଆପଣ ଆସିବେ ସାର୍ ମୁଁ ପୁରୀରୁ ଆସିକି କ୍ୟାଶ୍ ଦେବି ସାର୍ ମୁଁ ରଖୁଛି